ପ୍ରଥମତଃ ମୁଁ କେନ୍ଦ୍ରାପଡ଼ା ଗୋପାଳନରୁ ଦୁଇଟି ଗାଈ ଆଣିଥିଲି ଗାଈ ର ରକ୍ଷଣାବେକ୍ଷଣ କରି ଯାହା ଦୁଇପଇସା ରୋଜଗାର କରିଛି ତା'ଛଡ଼ା ମେଣ୍ଢା ଛେଳି ମଧ୍ୟ ରଖେ ସେମାନଙ୍କର ହାରାହାରି ମୂଲ୍ୟ ପ୍ରାୟ ଏକଲକ୍ଷ ଟଙ୍କା ହେବ ଏହି ପର୍ଯ୍ୟନ୍ତ ଛେଳି ମେଣ୍ଢା ଏବଂ ଗାଈରୁ ମୋର ପାରିବାରିକ ଦୈନନ୍ଦିନ ଖର୍ଚ୍ଚ ମେଣ୍ଟନ କରେ ଆଉ ସେଇମାନଙ୍କୁ ଲକ୍ଷ୍ୟ କରି ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛି